ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ଅଛି ସେହି ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋ କଲ୍ୟାଣ ଯୋଜନା ବିଜୁ ଯୁବ ସଶକ୍ତିକରଣ କାଳିଆ ଯୋଜନା ବସୁଦା ଆଉ ମଧୁବାବୁ ପେନସନ୍ ଯୋଜନା ଆଉ ପକ୍କାଘର ଯୋଜନା ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଯୋଜନାରେ ଗରିବ ଲୋକମାନେ ଆଉ ରୋଗ ରୋଗରେ ପଡ଼ି ମୃତ୍ୟୁବରଣ ନ କରି ସେମାନଙ୍କୁ ସେଇ କାର୍ଡ଼ ସାହାଯ୍ୟରେ ବିଭିନ୍ନ ମେଡ଼ିସିନ୍ ଡାକ୍ତରଖାନା ମାନଙ୍କରେ ଦେଖାଇ ରୋଗ ମୁକ୍ତ କରିବେ ଏବଂ ମାଗଣାରେ ଚିକିତ୍ସା ଚିକିତ୍ସା ହେଇପାରିବେ ଆଉ ରହିଲା କାଳିଆ ଯୋଜନାରେ କାଳିଆ ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ପାଞ୍ଚ ହଜାର ଟଙ୍କା ଦୁଇ ଥର ମିଳିଥାଏ ବସୁଦା ଯୋଜନା ଘରେ ଘରେ ପି ଅମୃତ ଅମୃତ ଜଳ ଯୋଗାଣ ହବ ଏବଂ ଘରେ ଘରେ ପିଇବା ପାଣି ମିଳିବ ମଧୁବାବୁ ପେନସନ୍ ଯୋଜନାରେ ବୁଢ଼ା ବୁଢ଼ୀ ବିଧବା ବିଧବା ଲୋକମାନେ ଅକର୍ମଣ୍ୟ ଲୋକମାନଙ୍କୁ ପେନସନ୍ ମିଳିଥାଏ ସେଥିରେ ବୁଢ଼ା ବୁଢ଼ୀ ଉପକୃତ ଲୋକମାନେ ଟଙ୍କା ପାଇଥାଆନ୍ତି ଏକୁ ମାସିକିଆ ଟଙ୍କା ପ୍ରଦାନ କରିଥାନ୍ତି ସରକାର ଆଉ ପକ୍କା ଘର ଯୋଜନାରେ ଯେଉଁମାନଙ୍କର କୋଠା ଘର ନାହିଁ ସେମାନଙ୍କୁ ସରକାର ପକ୍କା ଘର ଯୋଗାଇ ଦେଇଥାଆନ୍ତି ଏବଂ ରେସନ୍ କାର୍ଡ଼ ଯୋଜନାରେ ରେସନ୍ କାର୍ଡ଼ ମଧ୍ୟ ସରକାର ପାଞ୍ଚ କେଜି ଚାଉଳ ମୁଣ୍ଡ ପିଛା ଯୋଗାଇ ଦେଇଥାଆନ୍ତି